ହ୍ୟାଲୋ ହଁ ସମ୍ରାଟ ରେଷ୍ଟୁରାଣ୍ଟକୁ ଫୋନ୍ ଲାଗିଲା କି ହଉ ଆପଣ କିଏ ମ୍ୟାନେଜର କହୁଛନ୍ତି ହଁ ଆଜି କ'ଣ ରେଷ୍ଟୁରାଣ୍ଟ ଖୋଲା ଅଛି ନା ବନ୍ଦ ଅଛି ଖୋଲା ଅଛି ତ ହଁ କିଛି ଅର୍ଡ଼ର ଦେବାର ଥିଲା ହଁ ହଁ କିଛି ପାଞ୍ଚଟା ଖଣ୍ଡେ ନାନ୍ ବଟର ଚିକେନ୍ ଆଉ ହଁ ଗୋଟେ ଲସି ହଁ ହଁ ସେତିକି ବିଲ୍ କେତେ କ'ଣ ହେଲା ହଁ ଏଇଟା କ'ଣ ଡେଲିଭରି ହେଇପାରିବ ବ୍ଲକ୍ ଛକ୍ ବ୍ଲକ୍ ଛକ୍ ଠିକ୍ ଅଛି ଆପଣ ଡେଲିଭର କରିଦିଅନ୍ତୁ ମୁଁ ପେମେଣ୍ଟ କରିଦେଉଛି ଓ କେ ଥ୍ୟାଙ୍କ ୟୁ ହଁ